ବହୁତ ଗ୍ରାମାଞ୍ଚଳମାନଙ୍କରେ ଶିକ୍ଷାର ବ୍ୟବସ୍ଥା ରହିନାହିଁ ଯେଉଁଥିପାଇଁ ବହୁତ ପିଲାମାନେ ଶିକ୍ଷାରୁ ବଞ୍ଚିତ ରହୁଛନ୍ତି ଏବଂ ଗ୍ରାମାଞ୍ଚଳମାନଙ୍କରେ ରାସ୍ତାଘାଟର ସୁବିଧା ନଥିବାରୁ ସେଠାରେ ସ୍କୁଲ୍ର ବି ସୁବିଧା ହୋଇପାରୁନାଇଁ ଯେଉଁଥିପାଇଁ ପିଲାମାନେ ପାଠପଢ଼ିବାରେ ସମ୍ମୁଖୀନ ହେଉଛନ୍ତି ଏବଂ ବହୁତ ପିଲାଙ୍କୁ ନଦୀ ପାର କରିକି ସ୍କୁଲ୍ ଯାଇକି ପାଠ ପଢ଼ିବାକୁ ପଡ଼ୁଛି ଏବଂ ସ୍କୁଲ୍ ଥାଇ ବି ଭଲ ଶିକ୍ଷକ ନଥିବାରୁ ପିଲାମାନେ ଭଲ ପାଠ ପଢ଼ିପାରୁନାହାନ୍ତି ଏବଂ ଗ୍ରାମାଞ୍ଚଳମାନଙ୍କରେ ଶିକ୍ଷା ବ୍ୟବସ୍ଥା ପାଇଁ ଭଲ ଶିକ୍ଷକ ଏବଂ ଭଲ ସ୍କୁଲ୍ ତିଆରି ନିମନ୍ତେ ସରକାର ଯଦି ପଦକ୍ଷେପ ନିଅନ୍ତେ ତା'ହେଲେ ଓଡ଼ିଶାରେ ପିଲା ଆଉ ଶିକ୍ଷାରୁ ବଞ୍ଚିତ ହୁଅନ୍ତେ ନାହିଁ